ହଁ ହ୍ୟାଲୋ ନମସ୍କାର ଆମ ଦୋକାନରେ ବେଡ଼୍ ଅଛି ହେଡ୍ ବକ୍ସ୍ ବେଡ଼୍ ଅଛି ତା'ପରେ ବକ୍ସ୍ ବେଡ଼୍ ଅଛି କେବଳ ଖାଲି ବକ୍ସ୍ ବେଡ଼୍ ଅଛି ସୋଫା ଅଛି ଡ୍ରେସିଙ୍ଗ୍ ଟେବୁଲ୍ ଅଛି ଆଉ ଟିପଏ ଅଛି ଏମିତି ସବୁ ପ୍ରକାର ଫର୍ଣ୍ଣିଚର୍ ଜିନିଷ ଅଛି ଆଉ ହଁ ହୋଇପାରିବ ଆପଣ ଯଦି ଆପଣ ଯଦି ଚାହିଁବେ ଆମେ ଶାଗୁଆନ କାଠ ହେଉ କି ଆକାଶ କାଠ ହେଉ ଯେଉଁ କାଠରେ ବି ବନେଇକି ଦେଇପାରିବୁ କେବଳ ଆଲମିରା ପାଇଁ ଆଲମିରା ପାଇଁ ଚାରି ଦିନ ଲାଗିବ

ଆଜ୍ଞା ଶୁଣନ୍ତୁ ଆପଣ ଆପଣ ଯଦି ଚାହିଁବେ ଜଲ୍ଦି କରିବା ପାଇଁ ତା'ହେଲେ ବି ଆମେ ଦେଇପାରିବୁ କିଛି ଅସୁବିଧା ନାହିଁ ପନ୍ଦର ଦିନ କୋଡ଼ିଏ ଦିନ ଭିତରେ ନାଇଁ ସମୟ ଦେଖିକି ଆମେ ଚାହିଁବୁ ଆପଣ ଯେମିତି ସେଲ୍ ହେବା ପାଇଁ ସମୟ ତ ସମୟ ନୁହେଁ କାଠକୁ ନେଇକି ସମୟ ନାହିଁ କାଠକୁ ନେଇକି ପଇସା

ସବୁ ଜିନିଷ ସେମିତି ଗୋଟେ କେବଳ ତ ବେଡ଼୍ ପାଇଁ ଷାଠିଏ ସତୁରି ହଜାର ଟଙ୍କା ଲାଗିଯାଉଛି କେବଳ ବେଡ଼୍ ଏମିତି ସବୁଥି ପାଇଁ ଦେଖିଲେ ତ ଦେଢ଼ ଲକ୍ଷ ପ୍ଲସ୍ ଲାଗିଯିବ ପଛେ

ସେଟ୍ ଅନୁସାରେ ସେଟ୍ ଅନୁସାରେ କମ୍ ପଡ଼ିବ ନିଶ୍ଚିତ ଏମିତି ଗୋଟେ ଗୋଟେ ଜିନିଷ କିଣିଲେ ନିଶ୍ଚିତ ଅଧିକା ପଡ଼ିପାରେ ଏମିତି ସେଟ୍ ଅନୁସାରେ କିଣିଲେ ଅଧିକ ପଡ଼ିବ ଶସ୍ତାରେ ବୋଲେ ଆକାଶି କାଠ ହଉଛି ଶସ୍ତା ଶାଗୁଆନ କାଠ ସାଳ ପିଆଶାଳ ଏଗୁଡ଼ା ସବୁ ଅଧିକ ରେଟ୍ କିନ୍ତୁ ପ୍ଲାଏ୍ ବୋର୍ଡ଼୍ର ବି ଅଧିକ ପଇସା ଅଛି କମ୍ ପଇସାରେ ବି ଅଛି ଯେଉଁଟା ଅଧିକ ପଇସା ସେଇଟା ଟିକିଏ ଅଧିକ ଦାମ୍ ପଡ଼ିବ ଆଉ ତ ସରି ଯେଉଁଟା ଭଲ ପ୍ଲାଏ ସେଇଟା ଅଧିକ ଦାମ୍ ପଡ଼ିବ ଯେଉଁଟା କମ୍ କମ୍ରେ ପ୍ଲାଏଟା ଆଛି ବି ସେଟା କମ୍ ଦାମ୍ରେ ହେଲେ ନଷ୍ଟ ହୋଇଯିବ ମୁଁ ୱାରେଣ୍ଟି ଗ୍ୟାରେଣ୍ଟି ପ୍ଲାଏ ପଟା ପ୍ଲାଏ ଉଡ଼୍ରେ କ'ଣ ୱାରେଣ୍ଟି ଗ୍ୟାରେଣ୍ଟି ଅଛି ପ୍ଲାଏ ବୋର୍ଡ଼୍ରେ

ହଉ ଆପଣ ଆସନ୍ତୁ ଆପଣ ଆସନ୍ତୁ ଦେଖନ୍ତୁ ଆମ ଫର୍ଣ୍ଣିଚର୍ ଜିନିଷଗୁଡ଼ା ଦେଖନ୍ତୁ ଆପଣଙ୍କୁ ପସନ୍ଦ ହେଲେ ଆମେ ରେଟ୍ କହିବୁ ଆପଣଙ୍କୁ ଇଏ କରିବୁ ଆଉ